ବାଇକ ତ ବିଭିନ୍ନ ପ୍ରକାର ବାଇକ ଅଛି କିନ୍ତୁ ମୁଁ ହିରୋ ହୋଣ୍ଡା ବାଇକଟିକୁ ଚଲାଏ ତା'ର ଗିୟର ହେଉଛି ପଛକୁ ଚାରୋଟି ଗିଅର ଆଉ କ୍ଳଚ ବ୍ରେକ ଏମିତି ସବୁ ଅଛି ଗାଡ଼ି ମୁଁ ଚଲାଇଲା ବେଳେ ଚଲାଉଥାଏ ମନ ସ୍ଥିରକରି ଚଲାଉଥାଏ ଯଦି ବାଟରେ ଗୋଟିଏ ସଡନ ଗୋଟାଏ କିଛି ଦୁର୍ଘଟଣା ଆଗକୁ ଆସିଲା ଏମିତି ମାନେ ଗୋଟିଏ ଗୋରୁଟିଏ ପଶିଆସିଲା ତାକୁ ସାଥ ସାଥିସାଥି ହାଫ କ୍ଳଚ କରି ଗିୟର ଚେଞ୍ଜ କରି ଟିକିଏ ବ୍ରେକ ମାରିବା ଆଉ କି ବା ବାଟରେ ଟ୍ରାଫିକଟିଏ ପଡ଼ିଲା ସେହି ପ୍ରକାର ତାକୁ ଏମିତି ହାଫ କ୍ଳଚ କରି ଆଉ ଆକ୍ସିଲେରେଟର କମାଇ ଆଉ ଗିଅର ଚେଞ୍ଜ କରି ଗାଡ଼ିକି ଟିକିଏ ରଖିବା ଏହି ପ୍ରକାର ବାଇକ ଚଲେଇବା ଭିତରେ ମୁଁ କେତେବେଳେ ଅସୁବିଧାର ସମ୍ମୁଖୀନ ହୋଇନାହିଁ କି ଆଗକୁ ହେବ ବୋଲି ମୁଁ ଚାଁହୁନାହିଁ